ହ୍ୟାଲୋ ହ୍ୟାଲୋ ସାର୍ ନମସ୍କାର ସ୍ଵିଗୀରୁ କହୁଥିଲେ କି ହଁ ସାର୍ ହଁ ସାର୍ ମୁଁ ଏଇ ଗୋଟେ ଅର୍ଡ଼ରଟେ କରିଥିଲି ତ ବିରିୟାନୀଟେ ଅର୍ଡ଼ର କରିଥିଲି ସ୍ଵାତି ହୋଟେଲରୁ ଆସିବାର ଥିଲା ବଟ୍ ମୁଇଁ ତ ଏବେ ଡ଼ିଉଟିରୁ ଜଷ୍ଟ ଆସିଲି ଫ୍ରେଶ୍ ଫ୍ରାଶ୍ ହେଇଗଲାରୁ ମତେ ବହୁତ ଭୋକ ବି ଲାଗୁଛେ ତ ମୁଁ ଅର୍ଡ଼ର କଲି ନା ଆଠଟାରୁ ମୁଇଁ ଅର୍ଡ଼ର କରିଛେଁ ବଟ୍ ଏବେର୍ ତକ୍ ବି ନେଇଁ ଆସବା ତେ ଡେଲିଭରୀ ବୟକୁ କଲ୍ କଲେ ବିଜି ବୋଲି ବତାଉଛେ ତ ମୁଇଁ କେନ୍ତି କରିବି ମୋତେ ଅର୍ଜେଣ୍ଟ ଦରକାର ଅଛି ଆର ମୋର ମାନେ ମୋର ମୁଡ଼ ମୁଡ଼ା ବି ଦୁଃଖୀ ଗଲାନେ ମୋତେ ତ ଟିକେ ଜଲଦି ପଠାଇପାରବେ କି ହଁ ଦେଖନ୍ତୁ ଟିକେ ଜଲଦି ହେବା ବୋଲେ କାରଣ ଦଶଟା ହେଇ ସାରିଲା ନେ ମୋତେ ଏବେ ବହୁତ ଭୋକ ଲାଗି ଗଲା ନ ନାଇଁ ତ ମୁଇଁ କ୍ୟାନସଲ୍ କରିଦେବି ଦେଖ ତ ଟିକେ ଜଲଦି ପଠବା ଲାଗି ଟିକେ ଚେଷ୍ଟା କର ବହୁତ ଲେଟ୍ ହେଇ ଗଲାନ ହଁ ଥ୍ୟାଙ୍କ ୟୁ